ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେେବା ବ୍ୟବସ୍ଥା ଅଛି ଯେପରିକି ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଚିକିତ୍ସା ସୁବିଧା ସେବା ସମ୍ପ୍ରଦାୟର ଆବଶ୍ୟକତା ସିଏନ୍ଜି ମୋ ଇନିଶ୍ରୀ ହେଲଥ୍ କେୟାର ବିଏନ୍ପୁର ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯେପରିକି ଏପରିକି ବ୍ୟବସ୍ଥା ହେଲା କି ଯେଉଁଟାକି ଆମ ଏଇସବୁ ସୁବିଧା ଅଛି ବିଏନ୍ପୁର ଅଛି ହେଲଥ୍ କେୟାର ଅଛି ଆଉ ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଅଛି ଆମର ଅ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଟେ ଅଛି ସେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ ପାଖରେ ମେଡ଼ିକାଲ୍ ଅଛି ଯେଉଁଟାକି ସବୁବେଳେ ଡକ୍ଟର ଆଭେଲେବଲ୍ ଥାଆନ୍ତି ଯେକୌଣସି ରୋଗୀ ଯିଏକି ପହଞ୍ଚିଲା ଯେକୌଣସି ସମୟରେ ଯେକୌଣସି ସୁବିଧାରେ ଯେଉଁ ପରିସ୍ଥିତିରେ ମଧ୍ୟ ସେ ରୋଗୀ ପହଞ୍ଚିଲେ ସେ ଡକ୍ଟର ଥାଆନ୍ତି ଚେକଅପ୍ କରନ୍ତି ଓଡ଼ିଶା ସରକାର ଆମକୁ ସୁବିଧା ଦେଇଛନ୍ତି ଆଉ ମେଡ଼ିକାଲ୍ରେ ଆମକୁ ବହୁତ ମାଗଣାରେ ଔଷଧ ପ୍ରକାର ମିଳୁଛି ଯେ ଯେତେବେଳେ ବି କଲେ ମଧ୍ୟ ସେଗୁଡ଼ାକ ସବୁ ହେଇପାରୁଛି ତେଣୁ ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ଅତି ଉନ୍ନତମୟ